ମୋର ଗୀତ ଗାଇବା ପାଇଁ ବହୁତ ପ୍ରିୟ ମୋର ଭଜନ ଯେମିତି ଜଗବନ୍ଧୁ ହେ ଗୋ ସ୍ୱାଇଁ ମାନେ ଏଇ ଯେଉଁ ପୁରୁଣା ଗୀତର ଏଇ ଗୀତ ମତେ ପ୍ରାୟ ଦିନ ରାତି ଶୁଣିଲେ ବି ମତେ ବିଜାର ଲାଗେନି ଗୀତ ଗାଇବା ପାଇଁ ମୁଁ ବହୁତ ପସନ୍ଦ କରେ ଏମିତିକି ବିଲରେ ବି ଯଦି କାମ କରୁଥେ ଏବେ ତ ବେଶୀ ସମୟ ବିଲକୁ ଯାଉନି ବାଷୋଠି ବର୍ଷ ହେଇଗଲାଣି ଯାଇ ହୁଏନି କିନ୍ତୁ ଯେଉଁ ଆମ ସମୟରେ ଯେଉଁ ଗୀତ ଜାଗ ଥିଲା ସେ ଗୀତ ଗାଇ ଗାଇ ବର୍ଷା ହଉଥିବ ଆମେ ସେ ଗୀତ ଗାଇ ଗାଇ ବିଲରେ ଏମିତି ମଜାରେ କାମ କରୁଥିଲୁ କେତେ ପରିଶ୍ରମ ହେଲେ ମଧ୍ୟ ଦିନଟା ଧରାପଡ଼େନି ତେଣୁ ଗୀତ ଗାଇବା ପ୍ରିୟ ମୋର ଗୀତ ପ୍ରାୟତଃ ହେଉଛି ବେଶୀ ଭଜନ ଓଡ଼ିଆ ଫିଲିମ୍ ଗୀତ କାରଣ ଏ ଗୀତ ଯାକ ବୁଝିଲେ ନିଜେ ନିଜେ ବହୁତ ଆନନ୍ଦ ଲାଗେ ଆଖିରୁ ବି ଲୁହ ଝରିପଡ଼େ ଯେଉଁ ଗୀତ ଗାଇବା ଯେଉଁ ଗୀତରେ କିି କିଛି ସାର ମଜା ନଥିବ ଗୀତ ଗାଉ ଗାଉ ଯଦି ଲୁହ ନ ଆସିଲା ସେ ଗୀତର କିଛି ମଜା ଲାଗେ ନାହିଁ